ଆମ ରାଜ୍ୟରେ ଶିକ୍ଷାର ବିଭିନ୍ନ ଭାଷା ଦିଆଯାଇଥାଏ ଯେପରି ଓଡ଼ିଆ ଇଂରାଜୀ ହିନ୍ଦୀ ଇତ୍ୟାଦି ଯେହେତୁ ଓଡ଼ିଆ ଆମ ମାତୃଭାଷା ଏବଂ ଓଡ଼ିଶାରେ ବିଶେଶତଃ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଓଡ଼ିଆ ଭାଷାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗୁଡ଼ିକରେ ବ୍ୟବହାର କରାଯାଇଥାଏ ଏହା ଏକ ବହୁ ପୁରାତନ ଭାଷା ଏଥିରେ ଅନେକ କଳା ସଂସ୍କୃତି ପରମ୍ପରା ଲୁଚି ରହିଛି ଏଥିରୁ ଅନେକ ଗୁଡ଼ିଏ ଶିଖିବାକୁ ଜିନିଷ ରହିଛି ବି ଯେଉଁ ଗରିବ ଓ ମଧ୍ୟବିତ୍ତ ଘରର ପିଲାମାନେ ଅର୍ଥ ଅଭାବରୁ ବଡ଼ ବଡ଼ ବିଦ୍ୟାଳୟକୁ ଯାଇ ନ ପାରନ୍ତି ସେମାନେ ସରକାରଙ୍କ ଦ୍ଵାରା ପ୍ରଚଳିତ ଓଡ଼ିଆ ଭାଷାରେ ଶିକ୍ଷା ଗ୍ରହଣ କରିଥା'ନ୍ତି